ଚିକିତ୍ସା କରି ଯିବା ଆମେ ଖଡ଼ିଆ ଚିକିତ୍ସା ଯିବା ସମୟରେ ଖଡ଼ିଆ ସରକାରୀ ହସ୍ପିଟାଲ ଚିକିତ୍ସା ହେଇଯିବା ସମୟରେ ବହୁତ ଲୋକ ଚିକିତ୍ସା ପାଇ ଆସିଥାନ୍ତି ଆଉ ସେଥିପାଇଁ ବହୁତ ଭିଡ଼ ଥାଆନ୍ତି ଆଉ ସେଥିରେ ସିକ୍ୟୁରିଟି ଗାର୍ଡ଼ ଡକ୍ଟର ପାଖେ ଥାନ୍ତି ଆଉ ଗୋଟିଏ ଝିଅମାନର ଲାଇନ ଆଉ ଧାଡ଼ି ଆଉ ଗୋଟିଏ ପୁଅମାନର ଧାଡ଼ି ଆଉ ଗୋଟିଏ ବୃଦ୍ଧମାନଙ୍କ ପାଇଁ ବି ଧାଡ଼ିଥାଏ ଆଉ ଆମେ ଚିକିତ୍ସା ହେବା ହେଲେ ବହୁତ ସୁବିଧା ଆଉ ଗୋଟିଏ ବହୁତ ବହୁତ ଭଲ୍ ସରକାରୀ ହସ୍ପିଟାଲ ଏବେ ବହୁତ ସୁବିଧା ହୋଇଯାଇଛି ଚିକିତ୍ସା ହେବା ଆଗେ ଏମିତି ନଥିଲା ଆଉ ଏବେ ବହୁତ ସୁବିଧା କରିଦେଇଛି ସରକାର ସେଥିପାଇଁ ଚିକିତ୍ସା ହେବା ପାଇଁ ବହୁତ ସରଲ ଆଉ ବହୁତ ବଢ଼ିଆ ଲାଗେ ଆମେ ଚିକିତ୍ସା